ବୌଦ୍ଧ୍ ଜିଲ୍ଲାରେ ତ ମନୋରଞ୍ଜନ୍ ଲାଗି ବହୁତ୍ ଜିନିଷ ଅଛି ଯଦି ଆମେ କହେମା ବୌଦ୍ଧ୍ ଜିଲ୍ଲାର୍ ମନୋରଞ୍ଜନ୍ ଲାଗି ସବୁଠୁ ଏହିଥି ଯେନ୍ଟା ପ୍ରସିଦ୍ଧି ଲାଭ୍ କରୁଛେ ସେଟା ହଉଛେ ଖଣ୍ଡି କନ୍ପା ଖଣ୍ଡି କନ୍ପାର କାଠପୋଲ ସମସ୍ତଙ୍କର୍ ଲାଗି ଗୋଟେ ଏହେଦେ ଆକର୍ଷଣର କେନ୍ଦ୍ର ହେଇଛେ ତାର୍ ସାଙ୍ଗେ ସାଙ୍ଗେ ବୌଦ୍ଧ୍ ଜିଲ୍ଲାରେ ଥିବା ଭୈରବୀ ମନ୍ଦିର୍ ଜଗନ୍ନାଥ୍ ମନ୍ଦିର୍ ତା ସାଙ୍ଗରେ ଆମର୍ ବୌଦ୍ଧ୍ର ଯେନ୍ ଚାରି ଶମ୍ଭୁ ମନ୍ଦିର୍ଟା ଇ ଆମେ ଜାନିଚୁଁ ଇ କୋଣାର୍କ ମନ୍ଦିର୍ନୁ ବି ପୁରୁଣା ସେଥିର୍ଲାଗି ଇଏସବୁ ହେଲା ଆମର୍ ବୌଦ୍ଧ୍ ଜିଲ୍ଲାର ଗୁଟେ ଗୁଟେ ପ୍ରସିଦ୍ଧ ମନୋରଞ୍ଜନ୍ କାର୍ଯକଳାପ ତା ସାଙ୍ଗେସାଙ୍ଗେ ନାଏକ୍ପଡ଼ା ଗୁମ୍ଫା ଦେଖ୍ବାର୍ ଲାଗି ବି ବହୁତ୍ ଲୋକ୍ ଆଏସନ୍